ହଁ ବହୁତ ଲୋକ ଅଛନ୍ତି ସେମାନେ ବହୁତ ଲୋକ ଅଛନ୍ତି ଶୋଇବାକୁ ଭଲ ପାଏ କେତେ ଲୋକ ଅଛନ୍ତି ଖାଇବାକୁ ଭଲ ପାଏ ସିନେମା ଦେବାକୁ ଭଲଫଲ ପାଏ ତାପରେ ବୁଲିବାକୁ ଭଲ ପାଏ ମାନେ ବିଭିନ୍ନର ଲୋକ ବିଭିନ୍ନ ପ୍ରକାର ଜିନିଷ ଅଛି ସେମାନଙ୍କୁ ଭଲ ଲାଗେ କିନ୍ତୁ ମୋତେ ଭଲ ଲାଗେ ରୋଷେଇ କରିବାକୁ ମୋତେ ରୋଷେଇ କରିବାକୁ ଖୁବ୍ ଭଲ ଲାଗେ ମୁଁ ଖୁବ୍ ଆଇଟମ୍ ଆଇଟମ୍ କରିବାକୁ ମୋତେ ପସନ୍ଦ ଯେକି ନିଜ ମନରୁ ଗୋଟେ ଆଇଟମ୍ କରିବି ଯେଉଁ ସେ ରୋଷେଇ କରିକି ସମସ୍ତେ ଖାଇଲେ ବହୁତ ଖୁସି ଲାଗେ ନିଜର ମନରୁ ଗୋଟେ ରୋଷେଇ କରିଲେ ମୋତେ ଭଲ ଲାଗେ ମୋତେ ରୋଷେଇ କରିବାକୁ ଖୁବ୍ ପସନ୍ଦ ଲାଗେ ମୋତେ ଭଲ ଲାଗେ